ତିନି ଆଠ ଉଣେଇଶ ଶହ ତେୟାନବେ ନଅ ଛଅ ଉଣେଇଶ ଶହ ଛୟାନବେ ଦୁଇ ଚାରି ଦୁଇ ହଜାର ଏକ ତିନି ପାଞ୍ଚ ଦୁଇ ହଜାର ଦୁଇ ନଅ ଛଅ ଦୁଇ ହଜାର ବାର